ଏଇ ବସିଥିଲି ଆଉ କ'ଣ କରିବି ଯେଉଁ ଭାତଟା ବସେଇଦେଇକି ଏଇ ଘରେ ବସଥିଲି ଆଉ ଯେଉଁ ତୁମେ କ'ଣ କରୁଛ କି ନାଇଁ ମ ରଜରେ କୁଆଡ଼େ ଯାଉଛି ଏ ଯେଉଁ ଖରା ହେଉଥିଲା ଗରମ ହେଉଥିଲା ରଜରେ କୁଆଡ଼େ ଯିବୁ ଘରେ ବସିଛି ତୁମେ କୁଆଡ଼େ ଯାଇଥିଲ ତୁମର ଗଲନି କୁଆଡ଼େ ବୁଲିବାକୁ ରତ୍ନଗିରି ମଠକୁ ଯିବ ବୁଲିବା ପାଇଁ କିଏ କିଏ ଯାଉଛ ମାନେ ତୁମର ଟୋଟାଲ୍ ଫ୍ୟାମିଲି

ହଉ ଯିବା ତା'ହେଲେ ତା'ହେଲେ କେଉଁ ଦିନ ଯିବା ପାଇଁ ବାହାରିଛ ତା'ହେଲେ ଠିକ୍ ଅଛି ନହେଲେ ତୁମ ପରିବାର ଆମ ପରିବାର ଦୁଇଟାଙ୍କ ପରିବାର ମିଶିକି ଏକାଥରେ ଯିବା ଆଉ କାଇଁ ଆଉ ଅଳ୍ପ ଲୋକ ଯିବା ଏକାଥରେ ଗୋଟେ ବଡ଼ ଗାଡ଼ି ଠିକ୍ କରିଦେବା ଆଉ ବସ୍ ଠିକ୍ କରିଦେଇକି ଏକାସାଙ୍ଗରେ ତୁମ ପରିବାର ଆଉ ଆମ ପରିବାର ସାଙ୍ଗ ହୋଇକି ଯିବା ନହେଲେ ଆଉ ବହୁତ ସାରା ଲୋକ ହୋଇଯିବେ ହଁ ସାଙ୍ଗ ହୋଇକି ଗଲେ ସବୁ ମଜା ମସ୍ତି ସବୁ ଭଲ ହେବ ଆଉ ସେଠି ବି ଭଲ ଲାଗିବ ଆଉ ଆଉ ତୁମେ କ'ଣ ପିନ୍ଧିକି ଯିବ କ'ଣ ମୁଁ ଭାବୁଛି ଗୋଟେ କୁର୍ତ୍ତୀ ଆଉ ଲେଗିଙ୍ଗ୍ସ ପ୍ୟାଣ୍ଟ୍ କିଣିଥିଲି ରଜ ପାଇଁ କୁର୍ତ୍ତୀ ଆଉ ଗୋଟେ ଲେଗିଙ୍ଗ୍ସଟେ କିଣିଛି ଆଉ ସେୟାକୁ ପିନ୍ଧିକି ଯିବି ଆଉ ଯେଉଁ ସେଇଟା କି କଲର୍

ରେଡ଼୍ କଲର୍ ଶାଢ଼ୀ ପିନ୍ଧିକି ଯିବ ହଁ ହଁ ରେଡ଼୍ କଲର୍ କାଇଁ ପିନ୍ଧିକି ଯାଉଛି ଅଲଗା କିଛି କଲର୍ ଗୋଟେ ପିନ୍ଧିକି ଯାଉନ ବୁଲିବା ପାଇଁ ଯାଉଛୁ ଫଟୋ ଫଟୋ ଯେଉଁ କଲର୍ର ଯେଉଁ ରଙ୍ଗରେ ଫଟୋଟା ଭଲ ଆସିବ ସେଇ କଲର୍ର ଗୋଟେ ପିନ୍ଧିକି ଚାଲେ ହଁ ଯେଉଁ ଭଳିଆ ମାନିବ ସେହି ଭଳିଆ ଗୋଟେ କଲର୍ଟେ ରଙ୍ଗଟେ ପିନ୍ଧିକି ଗଲେ ଫଟୋଗୁଡ଼ା ଭଲ ଆସିବ କାରଣ ସେ ଜାଗାରେ ବି ପୁରା ବଢ଼ିଆ ବଢ଼ିଆ ପାହାଡ଼ ଏରିଆ ନା ସେଇଠି ବି ବୁଦ୍ଧଙ୍କର କିଛି ଯେଉଁ ସବୁ ମୂର୍ତ୍ତି ଅଛି ସେଇଠି ପାଖରେ ଛିଡ଼ା ହୋଇକି ଫଟୋ ଉଠାଇବା ଆଉ ସେଇଠି ବୁଲିବା ପାଇଁ ବି ବହୁତ ମୁଁ ବି ଆଗରୁ ଯାଇଛି ସେହି ଜାଗାକୁ ଭଲ ଜାଗା ଅଛି ବୁଲିବା ପାଇଁ ସେଇଠି ତ ବଢ଼ିଆ ମଜା କରିକି ବୁଲିବା ସମସ୍ତେ ବି ଗଲେ ଗୋଟେ ପରିବାରର ଗୋଟେ ଫଟୋ ନେଇଯିବା ବି ଆଉ ଯେଉଁ ମାନେ ସେ ମଠକୁ ଗଲେ ତ ଖାଇବା ବ୍ୟବସ୍ଥା ସେଇଠି ଥାଏ ଆମେ ଖାଇବ ଆଉ ସେଇଠି ପୁରା ବଢ଼ିଆସେ ପୁରା ବୁଲିକି ଆସିବା ଆଉ ତୋର ଆଜି କ'ଣ ରୋଷେଇ କରିଥିଲୁ

ଆଉ ତୋର ଭଲ ରୋଷେଇ କରିଛୁ ଆଉ ଆଉ ମୋର ଏଇ ଭାତଟା ବସାଇଛି ଆଉ ଭାବୁଥିଲି ସେଇ ପୋଟଳ ଥିଲା ତାକୁ ଭଜା ଫଜା କରିଦେବି ସେ ପଖାଳ ଭାତ ଅଛି ଖାଇଦେବେ ଆଉ ସେଇଟା ଦେଖିବା ମୁଁ ଆଜି ବୁଝେ ଗାଡ଼ି ଭଡ଼ା କେତେ କ'ଣ ଲାଗିବ ମୁଁ ତ ଠିକ୍ସେ ଜାଣିନି ଆଉ ମୁଁ ତ ଧର ମୋ ଆଉ ମୋ ପରିବାର ତୋ ପରିବାର ବି ମିଶିଗଲେ ହୋଇଯିବନି କି ପଚିଶ ତିରିଶ ଜଣ ହୋଇଯିବେ ଆମେ ଦେଖିଆ ଗୋଟେ ଟ୍ରାଭେଲର୍ ଗାଡ଼ିଟାରେ ପ୍ରାୟ ହୋଇଯିବେ ପଚିଶ ତିରିଶ ଜଣ ମିଶିକି ଦେଖିଆ ଗୋଟେ ଟ୍ରାଭେଲର୍ ଗାଡ଼ି ନହେଲେ କରିଦେବା ଆଉ ହଁ ବଡ଼ଟେ ହଁ ହଁ ମୁଁ ବା କହୁଛି ସେକଥା ମୁଁ ଯାଇଛି ଆଗରୁ ଆଉ ମୁଁ ଗାଡ଼ି କଥା ବୁଝିକି ତୋତେ ଆଜି ଫୋନ୍ କରିକି କହୁଛି ହଁ ମୁଁ ବୁଝିକି ଶୁଣ ମୁଁ ଆଜି ଗାଡ଼ି କଥା ବୁଝିକି ମୁଁ ତୁମକୁ କଲ୍ କରିକି କହୁଛି ରାତିକୁ ଦେଖିବା କ'ଣ ହେଉଛି ଆଉ ହଁ ହଉ ରଖୁଛି ହେଁ